ମୁଁ ପ୍ୟାଣ୍ଟଟେ କିଣିଥିଲି ସେ ପ୍ୟାଣ୍ଟଟା ବହୁତ ଭଲ ଲାଗିଥିଲା ସେ ବେପାରୀ ନ ମୁଁ କିଣିଥିଲି ବହୁତ ବର୍ଷ ମତେ ସେ ପ୍ୟାଣ୍ଟଟା ଭଲ ଲାଗ୍ଲା ବେହତର ବି ଗଲା ସେ ପ୍ୟାଣ୍ଟ ସେ ବେପାରୀ ମୋତେ ଠକି ନାହିଁ ଆଉ ସେ ବେପାରୀ ନ ପୁଣି ଫେରେ ସେ ପେଣ୍ଟଟେ ମୁଇଁ ଆଣବାର୍ ଲାଗ ଯାଇଥିଲି ଲାଗୁମା